ଯଦି ଆମ ଗାଁରେ କାହାକୁ ସାପ କାମୁଡ଼ିଛି ତେବେ ତା ସାପ କାମୁଡ଼ାର କିଛି ଉପର ସ୍ତର ତାକୁ ସୁତୁଲିରେ ଜୋରରେ ବାନ୍ଧିଦେବୁ ଏବଂ ସାଙ୍ଗେ ସାଙ୍ଗେ ନିକଟସ୍ଥ ଏହି ଯେଉଁ ଡାକ୍ତରଖାନାକୁ ନେବା ପାଇଁ ବ୍ୟବସ୍ଥା କରିବୁ ଏବଂ ସେଠି ଡାକ୍ତର ପରାମର୍ଶ କରି ସାଙ୍ଗେ ସାଙ୍ଗେ ତା ଚିକିତ୍ସା କରିବୁ